ହ୍ୟାଲୋ ଭାଇ କ'ଣ ଭଲ ଅଛ ମୁଁ ଭଲ ଅଛି ନଡ଼ିଆ ଗୋଟେ ଦରକାର ଆଉ ସେଓ ଅଙ୍ଗୁର ଫଳମୂଳ ଯେତେ ଅଛି ସବୁ ଦରକାର ହଁ ସେଓ ପେଟି କେତେ

ହଁ ଆଉ ନଡ଼ିଆ ହଁ ହଁ ମୋତେ ଟିକେ ପଠେଇ ଦିଅ ଦୋକାନରେ କାମ ଅଛି ତ ଦିପାବଳୀ ଅଛି ଯେ ହଁ ଦିପାବଳୀ ପାଇଁ ହଁ ହଁ ଯେତେ ସବୁ ଆସୁଛି ସବୁ ପଠେଇ ଦିଅ ବା ହଁ ପଠେଇ ଦିଅ ହଁ ହଁ ହଁ ହଁ ମୁଁ ମୋ ଡ୍ରାଇଭର୍ କୁ କହି ଦେଉଛି ସେ ଆଣିଯିବ ସେଠିକୁ ଏଡ଼୍ରେସ୍ଟା ଦିଅ ତ

ଆଜ୍ଞା ନର୍ଲା ଆଜ୍ଞା ହଁ ଆଉ ଛେନାପୋଡ଼ ହଁ କଳା ଅଙ୍ଗୁର କେତେ କି ହ୍ୟାଲୋ କଳା ଅଙ୍ଗୁର କେତେ କି ହଁ ହଁ ସେଟା ଦୁଇ ପେଟି ପଠେଇ ଦେବ ବା ନଡ଼ିଆ ନଡ଼ିଆ ତିନି ଚାରି ବସ୍ତା ପଠେଇ ଦେବେ ଆଉ

କଦଳୀ ବି ଦରକାର ହଁ ଡାଳିମ୍ବ ବି ଦରକାର ମୁଁ କହିଲି ବା ଯେତେ ଅଛି ସବୁ ପଠେଇ ଦିଅ ଆଉ ତମେ ମିଠା ଦୋକାନ ବି ଦେଇଛ ବା

ଆଉ କୋଳି ଯାକ ହଁ ଛେନାପୋଡ଼ ଛେନାପୋଡ଼ ସବୁ ଦରକାର ମିଠା'ମାନେ ବି ଦରକାର ହଁ ହଁ କୋଳିମାନ ଅଛି କି କୋଳି କୋଳିମାନେ ହଁ ତାହାଲେ ସେ'ଟା କେ ପଠେଇ ଦେବେ ହଁ ହଁ ମୁଁ ଲିଷ୍ଟ୍ ବନେଇକି ପଠେଇ ଦେବି ହେଲା

ହଁ ଠିକ୍ ଅଛି ହଉ ମୁଁ ରଖୁଛି ତାହାଲେ ଆଜ୍ଞା ନମସ୍କାର